ହେଲୋ ଆପଣଙ୍କ ଦୋକାନରେ ପନିପରିବା କ'ଣ କ'ଣଆଭେଲେବୁଲ୍ ଅଛି ଆଳୁ ବାଇଗଣ ପିଆଜ ଟମାଟ କୋବି କାକୁଡ଼ି ଟମାଟର ରେଟ୍ କେତେ ଆଉ ଏଇ ବାଇଗଣ ହଉ ଟମାଟ କିଲେ ଦଅନ୍ତୁ ବାଇଗଣ ହାଫ୍ କିଲେୋ ଦିଅ ଟମାଟ କିଲୋ ତିରିଶ ନେବ ହଁ ହେବା ଆମ ଏରିଆ ଏତିକି ହେଉଛି ହଁ ହେବ ତ ତିରିଶରେ ଦେବ ପଇଁତିରିଶ ନଉଥିବେ ତିରିଶ ଲଗେଇଲେ ଦୁଇ କିଲୋ ନେବୁ ଆଉ ଚାଳିଶ ଲଗେଇଲେ କିଲେ ନେବୁ ହଉ ଠିକ୍ ଅଛି ଦୁଇକିଲୋ ନେବୁ ତିରିଶ ଦେବ ଆଉ ବାଇଗଣ କିଲଟେ ହଁ କୋବି କେତେ କୋବି କେତେ କିଲ ଲୋ ହଉ ପଚିଶ କୋଡ଼ିଏ ହେବନି କି ହେବ ହେବ କୋଡ଼ିଏ ହଁ ହେବ ଯେ ହଁ କୋବି ତିନି କିଲୋ ଦିଅ ହଉ ଠିକ୍ ଅଛି